ମୋର ପ୍ରିୟ ଖାଦ୍ୟ ହେଉଛି ଡାଲ୍ମା ଭାଜି କୋବି ପନିପରିବା ଇତ୍ୟାଦି ଶାରୀରିକ ପାଇଁ ମଧ୍ୟ ଭଲ ରହିବ ଏବଂ ଦେହ ବି ସୁସ୍ଥ ରହିବ କୌଣସି ରୋଗ ମଧ୍ୟ ହେବାର ଚାନ୍ସ୍ ନାହିଁ ଏଣୁକରି ମୋର ପ୍ରିୟ ଖାଦ୍ୟ ହେଉଛିି ଭାଜି ଫୁଲକୋବି ମୂଳା ଇତ୍ୟାଦି ଟମାଟୋ ଆଉ ମାଛ ବି ମୋର ଟିକିଏ ପ୍ରିୟ ଖାଦ୍ୟ ଏଣୁକରି ମୁଁ ବେଶୀ ଅଂଶ ଡାଲ୍ମା ସାଧା ଏଗୁଡ଼ାକ ମୁଇଁ ବ୍ୟବହାର କରିକିନା ମୋ ଦେହ ପାଇଁ ସୁସ୍ଥ ରଖିଥାଏ ଆଉ ଦେହ ମଧ୍ୟ ସୁସ୍ଥ ହୁଏ ଆଉ ଅନ୍ୟକୁ ମଧ୍ୟ ମୁଁ ଜଣାଇ ଦେଇଥାଏ ଚିକେନ୍ ମାଛ ଖାଇଲେ ଦେହ ପାଇଁ ଅସୁସ୍ଥ ବୋଲିକିନା ଆଉ ପନିପରିବାରେ ମଧ୍ୟ ଅନେକ ଅନେକ କିଛି ଭିଟାମିନ୍ ଯାକ ରହୁଛି ଏଣୁକରି ଦେହ ପାଇଁ ମଧ୍ୟ ସୁସ୍ଥ ସମସ୍ତଙ୍କୁ ହୋଇଥାଏ ରକ୍ତ ମଧ୍ୟ ବଢ଼ାଇ ଥାଏ ଡାଲ୍ମାରେ ଭାଜିରେ କୋବିରେ ଏଣୁକରି ମୁଁ ରୋଗ ରୋଗ ମଧ୍ୟ ହୋଇନଥାଏ ଝାଡ଼ା ବାନ୍ତି ଯେକୌଣସି ଜ୍ଵର ମୁଣ୍ଡ ବ୍ୟଥା ହୋଇନଥାଏ ଡାଲ୍ମା ଖାଇଲା ମୋର ପ୍ରିୟ ଖାଦ୍ୟ ହେଉଛି ଡାଲ୍ମା ସାଧା